ସେ ସେଭିଂ କ୍ରିମ୍ ତ ମାଖିକରି ତ ମୋର୍ ଚେହେରା ଖରାପ୍ ହେଇଗଲା ହୋ ଚେହେରା ଖରାପ୍ ହେଇଗଲା ବଏଲେ ଟିକେ ଯେନ୍ଟା ଆଗ୍ରୁ ୟୁଜ୍ କରୁଥିଲି ସେଭିଂ କ୍ରିମ୍ ସାବୁନ୍ବାବୁନ୍ ମାଖିକରି ସେଟା ତ ଠିକ୍ ଥିଲା ଇ'ଟା ତ ଭଲ୍ ନାଇ ବାହାର୍ଲା ଆଉ ଏ ସେଭିଂ କ୍ରିମ୍ରେ ମୋର୍ ଟିକେ ଚେହେରା ଟିକେ ଦାଗ୍ଦାଗ୍ ଆସି ବସ୍ଲା ଆଉ ହେନ୍ତା କିଛି ତ ଭଲ୍ ନାଇଁ ଲାଗ୍ବାର୍ ହେଥିର୍ଲାଗି ଦୁସ୍ରା ଆଉ ମତେ ସେଭିଂ କ୍ରିମ୍ ଦର୍କାର୍ ଆଉ ସେଭିଂ କ୍ରିମ୍ରେ ମୋର୍ ଚେହେରା ଠିକ୍ ନାଇ ରହେବାର୍ ଯେତେ ସାବୁନ୍ ଲଗାଲେ ବି ବେକାର୍ ହେଇଯାଉଛେ ଆର୍ ଇ'ଟା ତ ମୋର୍ ମତେ ପସନ୍ଦ୍ ନାଇ ଲାଗ୍ଲା ଇ ସେଭିଂ କ୍ରିମ୍ ଠିକ୍ ନାଇ ହେଲା ଦୁସ୍ରା ସେଭିଂ କ୍ରିମ୍ ଲଗାମି ଆର୍ ସେଭିଂ କ୍ରିମ୍ରେ ଟିକେ କମ୍ପ୍ଲେନ୍ ଟାଇପ୍ର ହେଲା ଇ ସେଭିଂ କ୍ରିମ୍ ଭଲ୍ ନାଇଁ ବାହାର୍ଲା ବୁଝ୍ଲ ଇ ସେଭିଂ କ୍ରିମ୍ ଠିକ୍ ନାଇନ ଯେନ୍ଟା ପହେଲା ଲଗଉଥିଲି ସେ ସେଭିଂ କ୍ରିମ୍ ଲଗାମି ଆଉ ସେ ସେଭିଂ କ୍ରିମ୍ ଲଗାଲେ ଠିକ୍ ରହୁଥିଲା ମୋର୍ ଚେହେରା ଆର୍ ସେ କେତେ ସାବୁନ୍ ମାଖ୍ଲେ ବି କିଛି କାମ୍ ନାଇ ଦେବାର୍ ହେଲା